ହଁ ହ୍ୟାଲୋ ହଁ ନମସ୍କାର କିଏ କହୁଛନ୍ତି ହଁ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ କ୍ରିକେଟ୍ ଠିକ୍ ଅଛି ଠିକ୍ ଅଛି ତା ବିଷୟରେ ମୋର ଜଣେ ଗୁରୁ ଆମର ହାଇସ୍କୁଲ୍ ଶିକ୍ଷକ ସତ୍ୟନାରାୟଣ ପ୍ରଧାନ ସେ ମୋର ପ୍ରଥମ ଗୁରୁ ମାନେ ମୁଁ ଭଗବାନଙ୍କୁ ପଛେ ପୂଜା କରେ କିନ୍ତୁ ତାଙ୍କୁ ଆଗେ ପୂଜା କରେ ସେ ମୋ ମାନେ ଉଠିବାର ସେ ମୋର ପ୍ରଶ୍ରୟ ମାନେ ବ୍ୟାକ୍ ସପୋର୍ଟର୍ ସେ ମୋର ହେଲା ଯେତେବେଳେ ମାନେ ଖେଳର ଚାହିଦା ଯେତେବେଳେ ଟିକିଏ ନଥିଲା ତା'ପରେ ଜଷ୍ଟ୍ ଆରମ୍ଭ ହେଲା ମୋର ଅଷ୍ଟମ କ୍ଲାସ୍ରୁ ଆମେ ବ୍ୟାଟ୍ କିଣିନଥିଲୁ କି ବଲ୍ ବି କିଣିନଥିଲୁ କାଠରେ ତିଆରି ବ୍ୟାଟ୍ ବଲ୍ ତିଆରି କରୁଥିଲୁ କିଛି ଦିନ ପରେ ଆମେ ପ୍ଲାଷ୍ଟିକ୍ ବଲ୍ ଯେଉଁ ବଜାରରୁ ଆଣିକି ପ୍ରାକ୍ଟିସ୍ କଲୁ ସେତେବେଳେ ଟେନ୍ଥ୍ ଟେନ୍ଥ୍ ପାସ୍ କଲା ପରେ ଆମେ ଗୋଟେ ଟିମ୍ କଲୁ ଆମେ ସେଠି ସେଠି ତେର ଜଣ ପିଲା ଥିଲୁ ଆମେ ଏଗାର ଜଣ ଏଗାର ଜଣ ପ୍ଲେୟାର୍ ଥିଲେ ଆଉ ଏକ୍ସଟ୍ରା ଦୁଇ ଜଣ ପ୍ଲେୟାର୍ ଥିଲେ ଆମର ଯାହା ଭଲ ମନ୍ଦ ହୋଇକି ଯାହା ହେଉ ମୋ ସାଙ୍ଗରେ ଯାଆନ୍ତି ଯାହାର ଅସୁବିଧା ସୁବିଧା ହେଲେ ବି ସେ ଆମ ସହିତ ଯାହା ରହିଲେ ସେ ପାର୍ଟିସିପେଟ୍ କରେ ଆଉ ତା'ପରେ ହଁ ତା'ପରେ ଯେତେବେଳେ ଆମେ ମୁଁ ହାଇସ୍କୁଲ୍ ଗଲାପରେ ଯେତେବେଳେ ପ୍ଲସ୍ ଟୁ ଲେବେଲ୍ ଗଲି ଏ ଆମେ ଗୋଟେ ପଞ୍ଚାୟତ ଲେବୁଲ୍ ମ୍ୟାଚ୍ ଖେଳିଲୁ ସେଥିରେ ଆମେ ସିଲ୍ କପ୍ ପାଇଥିଲୁ ପଞ୍ଚାୟତ ଲେବୁଲ୍ ପରେ ଗୋଟେ ବ୍ଲକ୍ ସ୍ଥରକୁ ଗଲି ବ୍ଲକ୍ ସ୍ଥରରେ ଖେଳିଲା ପରେ ଜିଲ୍ଲା ସ୍ଥରକୁ ଗଲି ଜିଲ୍ଲା ସ୍ତରରେ ଖେଳିଲା ପରେ ମୋତେ ମିଳିଲା ରାଜ୍ୟ ସ୍ତରରେ ଖେଳିବାକୁ ମାନେ ଫ୍ୟାସିଲିଟି ମିଳିଲା ତେବେ ଫ୍ୟାସିଲିଟି ମିଳିଲା ପରେ ସେଥିରେ ଭଲ ଖେଳିଲି ମୋତେ ଆମର ଭାରତୀୟ ଦଳର କ୍ୟାପ୍ଟେନ୍ ମୋ ଖେଳ ଦେଖି ମୋତେ ଆଗ୍ରହ କଲେ ନାଇଁ ଆସିକି ଖେଳିବାକୁ ରଞ୍ଜନ ଭଲ ଖେଳୁଛି ଟୁମେ ଆସ ଆଉ ମୋତେ ସେ ସୁଯୋଗ ଦେଇଥିବାରୁ ମୁଁ ବହୁତ ଉପରକୁ ଯାଇପାରିଛି ମୁଁ ବହୁତ ମନେ ଧନ୍ୟ ମାନେକରୁଛି ଘରେ ମୋର ମା' ଅଛନ୍ତି ବାପା ଅଛନ୍ତି ସାନ ଭାଇ ଅଛି ଭଉଣୀ ବି ଅଛି ଆଉ ବୁଢ଼ୀ ମା' ଅଛି ଆଉ ମୁଁ ଏଇ ହଁ ମୁଁ ଏଇ ମେ' ଫାଷ୍ଟ୍ ଉଇକ୍ରେ ଯିବି ମୋର ଅଛି ଓଡ଼ିଶାରେ ଏଇ ମେ' ମେ' ପାଞ୍ଚ ତାରିଖରେ ଠିକ୍ ଅଛି ହଁ ଆମର ଜୁନ୍ ଜୁନ୍ ସତରରେ ଅଛି ବାରବାଟି ଷ୍ଟାଡିଅମ୍ରେ ଅଛି ନାଇଟ୍ ନାଇଟ୍ ମ୍ୟାଚ୍ ଅଛି ଜୁନ୍ ସତରରେ ହଁ ଠିକ୍ ଅଛି ମୁଁ କହିଦେବି ଆମର ଇଏ କରିକି ଠିକ୍ ନିଶ୍ଚିତ ନିଶ୍ଚିତ ଟିକିଏ ଦେଖା କରିବେ ମୋତେ ଇଏ କରିକି ଆଉ ଠିକ୍ ଅଛି ହଁ ଓଡିଶା ମୁଁ ମୋତେ ତ ବହୁତ ଲୋକ ଫୋନ୍ କରିଛନ୍ତି ଆଉ କେବେ ଆସିବେ କ'ଣ କରିବେ ସାର୍ ମୁଁ କହିଲି ହଉ ଠିକ୍ ଅଛି ଗଲାପରେ ମୁଁ ସମସ୍ତଙ୍କୁ କେମିତି ସବୁ ପ୍ରଶିକ୍ଷଣ ଦିଆହେବ ସେ ବିଷୟରେ ତୁମକୁ ବତାଇବି ତୁମେ ଶିଖିବ ମୋ ଭଳିଆ ସବୁ ଆଗକୁ ଯିବ ଓଡ଼ିଶାର ଏବଂ ଭାରତର ନାଁ ରଖିବ ଏହିସବୁ ତୁମକୁ ଟିପ୍ସ୍ ଦେବି ଆଉ ଟିକେଟ୍ ପାଇଁ ତ ଆମର ଆଟ୍ ଲିଷ୍ଟ୍ ଏଗାର ଜଣ ପିଲା ରହିବେ ଆଉ ଏକ୍ସଟ୍ରା ପ୍ଲେୟାର୍ ଦୁଇ ଜଣ ରହିବେ କାହାର ଗୋଟେ ଏନଜଡ଼୍ ଫେନ୍ଜଡ଼ ହେଲାପରେ ତାହା ବଦଳରେ ଖେଳିପାରିବେ ଆଉ ଆଗକୁ ତ ଥିଲି ଆମର ଯିଏ ହାଇସ୍କୁଲ୍ର ସତ୍ୟନାରାୟଣ ପ୍ରଧାନ ସେ ମୋ ପ୍ରଥମ ଗୁରୁ ଥିଲେ ତାଙ୍କୁ କୋଟି କୋଟି ପ୍ରଣାମ କରେ ସେ ମୋ ଆଜି ବଢ଼ିବାର ତାଙ୍କ ସାହାଯ୍ୟ ଏବଂ ତାଙ୍କ ସହାନଭୂତି ଯୋଗୁଁ ମୁଁ ଆଜି ଏପର୍ଯ୍ୟନ୍ତ ପହଞ୍ଚିପାରିଛି ଠିକ୍ ଅଛି ଠିକ୍ ଅଛି ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ନିଶ୍ଚିତ ତୁମକୁ ସାହାଯ୍ୟ କରିବି ଥ୍ୟାଙ୍କ୍ ୟୁ ରହୁଛି